ଆମ ଅଞ୍ଚଳରେ ଗଜପତି ରାଜା ଅନ୍ୟତମ ତାଙ୍କ ସେ ଆମର ପୁରୀରେ ଏବେ ମଧ୍ୟ ରହିଛନ୍ତି ଏବଂ ଯେହେତୁ ଏବେ ଗଣତନ୍ତ୍ର ଶାସନ ଚାଲିଛି ତେଣୁ ଏବେ ରାଜାଙ୍କର ଶାସନ ଦେଖାଯାଉ ନାହିଁ ତେଣୁ ସେତେବେଳେ ରାଜ୍ୟରେ ରାଜାମାନଙ୍କର ଶାସନ ଚାଲୁଥିଲା ତେଣୁ ଆମ ଅଞ୍ଚଳରେ ଅନ୍ୟ ଜଣେ ରାଜା ଅଛନ୍ତି କୁଜଙ୍ଗରେ ତାଙ୍କର ନାମ ହେଉଛି ଷଣ୍ଡ ରାଜା ତାଙ୍କର ଅବଦାନ ଆମ ଅଞ୍ଚଳକୁ ବହୁତ କିଛି ଅଛି କାରଣ ସେ ଯେ ତାଙ୍କର ଅନୁଦାନରେ ଆମର ମଧ୍ୟ ଏକ କଲେଜ୍ ସେ ଗଠନ କରାଯାଇଅଛି ସେ ଅନେକ ପ୍ରକାର ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିଛନ୍ତି ଯାହାକି ଆମର ଅଞ୍ଚଳର ଲୋକମାନେ ଉପଭୋଗ କରୁଛନ୍ତି ଧନ୍ୟବାଦ